ଆମ ସଂସ୍କୃତିରେ ଗୋଟିଏ ଝିଅ ପ୍ରଥମଥର ପାଇଁ ଯେତେବେଳେ ସେ ଋତୁସ୍ରାବ ହୁଏ ତାକୁ ସାତ ଦିନ ପର୍ଯ୍ୟନ୍ତ ଗୋଟିଏ ଘରେ ରଖାଯାଏ ସେ କେବେ ବାପ ଭାଇକୁ ଦେଖିବନାହିଁ ପୁରୁଷ ମୁହଁ ଜମା ଦେଖିବନାହିଁ ସାତ ଦିନ ପରେ ଯାଇକି ସେ ଯାଇକି ଶିବଙ୍କ ଦର୍ଶନ କରିବ ତା'ପରେ ଯାଇକି ସାତ ଦିନରେ ଭୋଜି ହେବ ଆମର ସବୁ ବନ୍ଧୁବାନ୍ଧବ ଆସିବେ ତାଙ୍କୁ ଡ୍ରେସ୍ ପଟା ଆଣି ଦେଇଥିବେ ସେ ଝିଅ ପାଇଁ ତା'ପରେ ଭୋଜି ହେବ ପିଠା ପଣା ବି ଆଣି ଦେଇଥିବେ ସେଇଟା ଗୋଟିଏ ଖୁସିରେ ଆମର ଋତୁସ୍ରାବର ସାତ ଦିନରେ ପାଳନ କରାଯିବ ତା'ପରେ ସେକେଣ୍ଡ ଥର ଯେଉଁ ରଜ ପର୍ବରେ ଯଦି ସେ ହୋଇଗଲା ତା'ହେଲେ ଆମର ଗୋଟିଏ ଭଗବାନ ଠାକୁରଙ୍କର ଆମର ଅପମାନ ହେଲା ଭଳିଆ ଆମେ ତାଙ୍କୁ ଜମା ଖାଦ୍ୟ ଦେବୁନାହିଁ ଆମେ ତାଙ୍କୁ କେବଳ ତିନି ଦିନ ପର୍ଯ୍ୟନ୍ତ ଫଳମୂଳ ହିଁ ଖାଇବାକୁ ଦେବୁ ଫଳମୂଳ ଖାଇକି ସେ ତିନି ଦିନ ରହିବ ତିନି ଦିନ ପରେ ଯାଇକି ଗାଧୋଇକି ସେ ଯାଇକି ଭଗବାନ ଦର୍ଶନ କରିକି ଠାକୁରଙ୍କର ତା'ପରେ ଯାଇକି ଯାହା ଖାଇବ ଏଇଟା ହିଁ ଆମର ଋତୁସ୍ରାବର ପାଳନ